ମୁଁ ବଗିଚା ଟିଏ କରିଛି ଫୁଲ ଗଛ ଲଗାଇଛି ମୋ ଘରକୁ ଲାଗିକି କାରଣ ମୁଁ ଯେଉଁ ବସାନକୁଶନ ମାଜୁଛି ତା ପାଣି ଟା ସେ ଫୁଲ ଗଛ ପାଖକୁ ଯାଉଛି ଯିବା ଫଳରେ ଫୁଲଗଛ ବଢୁଛି ପାଣି ବି ଆମର ବଞ୍ଚୁଛି ଦି ଆଡୁ କାମ ହେଉଛି ମୋର ଆଡ଼େ ବାସନ ମଜା ହେଉଛି ରୋଷେଇ ହେଉଛି ମୁଁ ଆଡ଼େ ପରିବା କାଟି ଧୁଆ ପାଣି ଟା ବି ପକାଇ ଦେଉଛି ସେ ସବୁ ପାଣି ନଷ୍ଟ ହେବାର ନାହିଁ ସେ ସବୁ ଗଲା ଗଛ ପାଖକୁ ଗଛ ତାର ଫୁଲ ଦେଲା ସେ ତ ଗଛ ବଢିବାକୁ ସାହାଯ୍ୟ କଳା ଆଡ଼ୁ ପାଣି ବଞ୍ଚିବାରେ ବି ସାହାଯ୍ୟ କଲା